ଆଜ୍ଞା ତମର୍ ଦୋକାନ୍ରୁ ଯେନ୍ ଟ୍ରଲି ବ୍ୟାଗ୍ଟା ଘିନିଥିଲି ହୋ ବଢ଼ିଆଁ ପଡ଼୍ଲା ହେ ବ୍ୟାଗ୍ଟା ଧରିକି ମୁଇଁ ସବୁଆଡ଼େ ଯାଇପାରୁଚେଁ ମୋତେ ବହୁତ୍ ସୁବିଧା ହଉଛେ ଯେନ୍ଥିର୍ଲାଗି ମୁଁଇ କିଣିଥିଲି ସେ କାମ୍ଟା ହେଇଗଲା ଆର୍ ଇ ବ୍ୟାଗ୍ ଧରିକରି ମୁଇଁ ବୌଦ୍ଧ୍ ସୋନ୍ପୁର୍ ବି ଯାଇପାରୁଛେଁ ଆର୍ ମୋର୍ ସବୁ କାମ୍ କରିପାରୁଛେଁ ଆର୍ ଟ୍ରଲି ବ୍ୟାଗ୍ରେ ଯେତ୍କି ଜାଗା ଅଛେ ମୋର୍ ସବୁ ସାମାନ୍ ଧରୁଛି ସବୁ ସାମାନ୍ ଧରୁଛେ ବଲି ମୋତେ ବଢ଼ିଁଆ ଲାଗ୍ଲା ଆର୍ ଇତାର୍ କଲର୍ଟା ବି ମୋତେ ବଢ଼ିଁଆ ଲାଗ୍ଲା